ହ୍ୟାଲୋ ମୁଁ ସେ ପିଜାଟା ଅର୍ଡ଼ର କରିଥିଲି ଆପଣ ଯେ ଡେଲିଭେରି ଦେଲେ ପିଜାଟା ଖରାପ ହେଇଯାଇଛି ବା ବାସି ହେଇଯାଇଛି ସେଥିପାଇଁ ଆପଣ ମାନେ ଅନ୍ୟ ମାନଙ୍କୁ ଖରାପ ଖାଦ୍ୟ ଦିଅନ୍ତୁ ନାହିଁ ଖାଦ୍ୟର କ୍ୱାଲିଟି ଟିକେ ଅଧିକ ଭାବରେ ରଖନ୍ତୁ